ଆଜି ଭାରତରେ ସବୁଠାରୁ ଗୁରୁତ୍ୱପୂର୍ଣ ଆହ୍ୱାନଗୁଡ଼ିକ କ'ଣ ହେଲା ବେକାରୀ ସମସ୍ୟା ଭାଇ ତୁ ବିଶ୍ୱାସ କରିବୁନି ଯୁଆଡ଼େ ଗଲେ ପାଠ ପଢ଼ିଥାଅ କି ନ ପଢ଼ିଥାଅ ପାଠ ତ ପଢ଼ିଥିଲେ କିଛି ଟେନ୍ସନ୍ ନାହିଁ ପାଠ ପଢ଼ିଥିଲେ ବି ଟେନ୍ସନ୍ ନାହିଁ କ'ଣ ଯେ ଯୁଆଡ଼େ ଗଲେ ବି ପଇସା ଧର ଆମେ ଯେଉଁ ଆମେ ଯେଉଁ ଯେଉଁ ମଧ୍ୟବିତ ପରିବାରର ଯେଉଁ ଲୋକମାନେ ମାନେ ଉଚ୍ଚଧରଣର ଲୋକମାନଙ୍କଠୁ ତ ପଇସା ନେଉଛନ୍ତି ମଧ୍ୟବିତ ଲୋକମାନେ କୁଆଡ଼େ ଯିବେ ଯଦି ସରକାରୀ ଚାକିରୀ କରିବ ସେଥିରେ ବି ପଇସା ମେନ୍ ହେଲା ଲୋକ ଯେଉଁ ମନ୍ତ୍ରୀ ଆମର ଯେଉଁ ଏଇ ମନ୍ତ୍ରୀମାନେ ହିଁ ତ ବେଶୀ ମାରିକି ଖାଉଛନ୍ତି ଆଉ ତୁ ଯୁଆଡ଼େ ବି ଯା ପଇସା ନ ଦେଲେ ଚାକିରୀ ନାହିଁ ବେପାର କରିବୁ ଲାଷ୍ଟ୍କୁ ବେପାର ବି ଲୋକଙ୍କ କରିବା ପାଇଁ ବି ପଇସା ନାହିଁ ତ ଆମେ ଚାକିରୀ କରିବା ପାଇଁ ଦେବୁ କେଉଁଠୁ ଏ ଯେଉଁ ପଇସା ତୁ ଯାହାକୁ ଯେଉଁଠି ଯେଉଁ କମ୍ପାନୀକୁ ଯାଆ ଚାକିରୀ କର ତୋତେ ଆଗେ ପଇସା ଦେବାକୁ ପଡ଼ିବ ତା'ପରେ ଚାକିରୀ ନହେଲେ ଚାକିରୀ ନାହିଁ ପ୍ରଥମ ମେନ୍ ହେଲା ମାରିକି ଖାଉଛନ୍ତି ଏ ମନ୍ତ୍ରୀ ମନ୍ତ୍ରୀଙ୍କଠୁ ଯେବେଠୁ ଏ ଯେଉଁ ମନ୍ତ୍ରୀଙ୍କଠୁ ମୁକାବିଲା କରିବୁ କେମିତି ତ କିଛି ମୁକାବିଲା କିଛି କରିହେବନି କାରଣ ସେମାନେ ଉପର ଧରଣର ଲୋକ ତାଙ୍କୁ କିଛି କହିହେବନି ତ ଆମେ ବେକାରୀ ସମସ୍ୟା ସେମିତି ବେକାରୀ ସମସ୍ୟା ହୋଇକି ରହୁଛି